ହ୍ୟାଲୋ ଜଗନ୍ନାଥ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ମୁଁ ସୁଶ୍ରୀ ପ୍ରିୟଦର୍ଶିନୀ ଲିଙ୍ଗରାଜ ଟେମ୍ପୁଲରୁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ତ ଆପଣଙ୍କ ଡ୍ରାଇଭର ସେ ଜାଗା ଜାଣି ପାରୁନି ଆସିକି ବି ମୋ ପାଖରେ ପହଞ୍ଚି ପାରୁନାହାଁନ୍ତି ଆଉ ମୋର ବହୁତ ଡେରି ହୋଇଗଲାଣି ତ ଆପଣ କାମ କରନ୍ତୁ ଗାଡ଼ି ଗାଡ଼ିକୁ ବାତିଲ କରିଦିଅନ୍ତୁ